ରାଜସ୍ୱ କୃଷିରେ ଆମର ପଶୁଙ୍କୁ ବ୍ୟବହାର କରନ୍ତି ଯେମିତିକି ଗାଈ ଗାଈ ବଳଦ ଏଥିରେ ରହିଛେ ବଳଦ ଆମର ଚାଷ କରିବା ପାଇଁ ସୁବିଧା ମିଳେ ବଳଦକୁ ନେଇ ଚାଷ କରନ୍ତି ଆଉ ଗାଈ ପାଳନ କଲେ ସିଏ ଗାଈର ବାଛୁରୀ ଆଉ ବଳଦ ସେଥିରେ ଚାଷ ହୁଏ ଗାଈ କ୍ଷୀରରେ ବି ଆମର ରାଜସ୍ୱ ବଢ଼େ ବିକ୍ରି କରିକି ଚାଷୀ ବି ପଇସା କିଛି ପାଏ ଆଉ ତା' ଖତ ନେଇକି ଜମିରେ ଲଗାଇ ସେଥିରେ ସାର ଔଷଧ ବି ଜୈବିକ ସାର ହୁଏ ସେଥିରେ ଧାନ ଫସଲ ଗୁଡ଼ାକ ଭଲ ହୁଏ ଅନ୍ୟ ଫସଲ ହୁଏ ଗୋରୁ ମରିଗଲା ପରେ ବି ତା' ହାଡ଼ ତା' ମାଂସ ବି ଜମିରେ ପଡ଼ିକି ସେଥିରେ ବି କିଛି ଉର୍ବର ହୁଏ